ହ୍ୟାଲୋ କିଏ କ୍ୟାବ୍ ଡ୍ରାଇଭର କହୁଥିଲେ ହଁ ସାର୍ କେଉଁଠୁ ଅଛନ୍ତି ସେତେବେଳେଠୁ ଏଇଠି ଏକା ବସିଛି ଆପଣଙ୍କ ପାଇଁ ସାର୍ ମୁଁ ତ ଆପଣଙ୍କ ଲୋକେସନ୍ ତ ଆସିଛି ଯେ ଆପଣଙ୍କ ଖୋଜି ପାଉନାହିଁ ଆପଣ କେଉଁଠି ଅଛନ୍ତି ସାର୍ ମୁଁ ତ ସେ ଲୋକେସନରେ ଏକା ବସିଛି ସାର୍ ହେଲେ ବି ଆପଣଙ୍କୁ ତ ଖୋଜି ପାଉନାହିଁ ହେଲେ ଆପଣ ଏଠି ଗୋଟେ ପାନ ଦୋକାନ ଅଛି ସେଇଠି ଆସନ୍ତୁ ପାନ ଦୋକାନ ନାଁ ସାର୍ ପାନ ଦୋକାନ ନାଁ ହେଉଛି ପ୍ରଦୀପ ମିତ୍ର ହଁ ସାର୍ ଠିକ୍ ଦୁଇ ମିନିଟ୍ ରୁହନ୍ତୁ ମୁଁ ଆସୁଛି ସାର୍ ସେ ପାନ ଦୋକାନ ପାଖରେ ଏକା ଆସୁଛି ହଁ ହଁ ଜଲ୍ଦି ଆସନ୍ତୁ ଗୋଟେ ଜାଗାରେ ଯିବାର ଅଛିଁ ମୋର ଏମରଜେନ୍ସି ଅଛି ତ ସେଥିପାଇଁ ତ କ୍ୟାବ୍ ବୁକ୍ କରିଥିଲେ ଆଉ ହଁ ସାର୍ ରୁହନ୍ତୁ ରୁହନ୍ତୁ ଆସୁଛି